ଆମ ସଂସ୍କୃତିରେ ପାରିବାରିକ ଭୂମିକା ହେଉଛିକି ଗୋଟିଏ ପରିବାରରେ ଗୋଟିଏ ଝିଅ କୁ ଯେତିକି ପ୍ରାଧାନ୍ୟତା ଦିଆଯାଏ ନାହିଁ ପୁଅକୁ ସେତିକି ପ୍ରାଧାନ୍ୟତା ମିଳିଥାଏ ଝିଅ ମାନଙ୍କୁ କୁହାଯାଏ କି ତୁମେ ଘର ତୁମେ ଘରୋଇ ରୁହ କିନ୍ତୁ ପୁଅମାନଙ୍କର ସେମିତି କିଛି ନ ଥାଏ ପୁଅ ଯେତେ ଯାହା ଭୂଲ କଲେ ବି ପୁଅମାନଙ୍କର କିଛି ଦୋଷ ନ ଥାଏ କିନ୍ତୁ ଝିଅ ମାନଙ୍କୁ ଯେମିତି ହେଲେ ବି କିଛି ନା କିଛି କହି ଦୋଷ ଦିଆ ଯାଇଥାଏ ଆଉ ଝିଅ ପିଲାମାନେ ଝିଅ ପିଲାମାନେ ପ୍ରାୟତଃ ସବୁ ଘରେ ହିଁ ରହିଥାନ୍ତି ତାଙ୍କୁ ଘରୋଇ କହିନ୍ତି ତୁମେ ଘରେ ହିଁ ରୁହ ଘରେ ରହିକି ସେମାନେ ବିଭିନ୍ନ ପ୍ରକାରର ଓଷା ବାର ବ୍ରତ କରିଥାନ୍ତି କିନ୍ତୁ ପୁଅ ପିଲା ମାନେ ସେ ସବୁ କିଛି କରନ୍ତି ନାହିଁ ପୁଅପିଲାମାନେ ତାଙ୍କ ନିଜ ଇଚ୍ଛାର ମାଲିକ ହୋଇଥାନ୍ତି ସେମାନେ ଯାହା କରନ୍ତି ତାଙ୍କ ଘର ଲୋକ କିଛି କୁହନ୍ତି ନାହିଁ ସେ ପାଠ ପଢ଼ିବାକୁ ଚାହିଁଲେ ବି ପାଠ ପଢ଼ନ୍ତି ଯାହା ବି କରିବାକୁ ଚାହାନ୍ତି କରିପାରନ୍ତି କିନ୍ତୁ ଗୋଟେ ପରିବାରରେ ଗୋଟିଏ ଝିଅଟିଏ ଯଦି ପାଠ ପଢ଼ିବାକୁ ଆଗକୁ ଚାହେଁ ସେଇଟା ତାଙ୍କ ଘରେ ପରିବାରରେ କରିବାକୁ ଦିଅନ୍ତି ନାହିଁ ତାକୁ ଏତେ ପ୍ରାଧାନ୍ୟ ଦିଅନ୍ତି ନାହିଁ ତାକୁ କହନ୍ତି କି ଯେ ଯେତିକି ପଢ଼ିଲ ସେତିକି ତାକୁ ଘରର ବୋଝ ଭଳି ଭାବିଥାନ୍ତି ଏବଂ ତାଙ୍କୁ ଦଶ ଦଶମ ପାସ୍ ପରେ ଏବେ ତ ପ୍ଲୁସ ଟୁ କି ପ୍ଲୁସ ଥ୍ରୀ ସରିଲା ପରେ ହିଁ ଝିଅ ପିଲାଙ୍କୁ ଏକୋଇଶ ବର୍ଷ ହେଲା ମାତ୍ରେ ହିଁ ଝିଅ ମାନଙ୍କୁ ବିବାହ କରି ଦଉଛନ୍ତି କାରଣ ଘର ଝିଅ ମାନଙ୍କୁ ଘରର ବୋଝ ଭାବିଥାନ୍ତି ଆଉ ଏଇଟା ବିକଶିତ କିଛି ହୋଇ ପାରୁନାହିଁ ଯେତେ ଯାହା ହେଲେ ବି ଏବେ କା ଆଜି କା ସମୟରେ ମଧ୍ୟ ଝିଅ ମାନଙ୍କୁ ପଛୁଆ ରଖା ଯାଉଛି ଏମିତିରେ କୁହାଯାଉଛି କି ଝିଅ ମାନକୁ ଆଗୁଆ କରନ୍ତୁ ଝିଅ ମାନଙ୍କ ପାଇଁ ବହୁତସାରା ସରକାର ବହୁତ ସାରା ସ୍କିମ୍ସ୍ ବହୁତ ସାରା ଯୋଜନା ବାହାର କରିଛନ୍ତି କିନ୍ତୁ ପ୍ରକୃତରେ ସେ ସବୁ କିଛି କାର୍ଯ୍ୟକାରୀ ହେଉନାହିଁ